ଦିନକୁ ଦିନ ସମାଜ ଆଗେଇ ଥିବା ବେଳେ ବୈଶିକ ଉନ୍ନତ ହେବା ଦୃଷ୍ଟିରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି ଏହା ଆଭ୍ୟନ୍ତରୀଣ ହୋଇପାରେ ଅବା ବାହ୍ୟ କାରଣ ମଧ୍ୟ ହୋଇପାରେ ଯେକୌଣସି ଭଲ କାମ ଶିଖିବାକୁ ହେଲେ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଓ ସଚେତନର ମଧ୍ୟମ ରହିବା ଦରକାର ଆଜି ବି ସମାଜରେ ଯେଉଁ ସବୁ ଖରାପ କାମ ଗୁଡ଼ିକ ହେଉଛି ତାହା କେବଳ ସଚେତନର ଅଭାବ ପାଇଁ ଆଉ କିଛ କ୍ଷେତ୍ରରେ ଭଲ କାମକୁ ଶିଖିବା ପାଇଁ ମନରେ ଆଗ୍ରହ ନ ଥାଏ